ଡାକ୍ତରଖାନା ଏବଂ ଚିକିତ୍ସା ସେବା ଆଗ ଅପେକ୍ଷା ବର୍ତ୍ତମାନ ବହୁତ୍ ଭଲ ଚାଲିଛି ସରକାରଙ୍କ ତରଫରୁ ମେଡ଼ିକାଲ ଗୁଡ଼ିକ ବହୁ ଉନ୍ନତ ଧରଣର ମେସିନ୍ ସବୁ ଲାଗିଲାଣି ଯାହାକି ରୋଗୀ ବାହାରକୁ ଯିବାକୁ ପଡ଼ୁନାହିଁ ଆମର ବିଜୁ ସ୍ବାସ୍ଥ୍ୟ ଯୋଜନାରେ ବିନା ପଇସାରେ ଗରିବ ଲୋକମାନେ ଯାଇ ମେଡ଼ିକାଲରେ ଚିକିତ୍ସା ହୋଇପାରୁଛନ୍ତି ଯାହାଫଳରେ କି ଗରିବ ମାନେ ଆଉ ବେଶି ଅସୁବିଧାର ସମ୍ମୁଖିନ ହେଉନାହାନ୍ତି ଆଗ କାଳରେ ମେଡ଼ିକାଲ ଗୁଡ଼ିକ ସଫା ସୁତୁରା ନଥିଲା ଏବଂ ସବୁ ପ୍ରକାରର ସୁବିଧା ନଥିଲା ଏବେ ମେଡ଼ିକାଲରେ ମାଗଣାରେ ଔଷଧ ଦିଆଯାଉଛି ଯାହାଫଳରେ କି ଲୋକମାନଙ୍କ ପାଖେରେ ପଇସା ଥାଉ ବା ନଥାଉ ସେମାନେ ନିଜେ ନିଜର ରୋଗ ରୋଗମୁକ୍ତ ହୋଇପାରୁଛନ୍ତି ଆମର ଏ ଅଞ୍ଚଳରେ କୋଭିଡ଼୍ ନାଇଣ୍ଟିନ୍ ର ପ୍ରଭାବ ପଡ଼ିଥିଲା ଯେଉଁଟା କି ମେଡ଼ିକାଲ୍ ମେଡ଼ିକାଲ ଷ୍ଟାଫ୍ ମାନେ ବହୁ ସାହାଯ୍ୟ ସହଯୋଗ କରିଥିଲେ ଗାଁ ଗହଳିରେ ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନେ ଦୁଆର ଦୁଆର ବୁଲି ଲୋକଙ୍କୁ ସଚେତନ କରାଇଥିଲେ ଯେଉଁଟା କି ମାସ୍କ୍ ପିନ୍ଧ ଦୂରତା ରକ୍ଷା କର ଯାହାଫଳରେ କି ମଣିଷ ମାନେ ଆମ ମାନଙ୍କର ଜୀବନ ବଞ୍ଚିଯାଇଥିଲା